ଆଜିକାଲି ପିଲା ମାନେ ନୂଆ ଗେମ୍ ଖେଳବାର୍ ମାନେ କିଛି ନାଇଁ ଖେଳବା ଯାହା ଖେଳବି ମୁଁ ଖାଲି ମୋବାଇଲ୍ ଖାଲିନ ମୋବାଇଲ୍ରେ କେନ୍ ଖେଲୁନଛନ୍ ଯେନ୍ତା କି ପବ୍ଜି ଖେଲ କି କେନ୍ ଅଲଗା କୌଣସି ଖେଲ୍ ହେଟାର୍ ଦ୍ଵାରା କାଣା ହଉଛି ଯାହାର୍ ଦ୍ଵାରା କି ପିଲାମାନଙ୍କର ମାନସିକ ଚିନ୍ତା ବିକଶିତ ନାଇଁ ହେଇ ପାର୍ଲା କି କୌଣସି ଶାରୀରିକ୍ ପରିଶ୍ରମ ବି ନାଇଁ ହେଇ ପାର୍ଲା ଆରୁ ଏଇ ଗେମ୍ ଖେଲି ଖେଲି ତାର୍ ମାନେ କିଛି ଅଲଗା କାମ୍ ଧନ୍ଦା ବି ସବୁ ତାର୍ ମାନେ କିଛି କଲେ ନେଇଁ ସବୁବେଲେ ମୋବାଇଲ୍ ମୋବାଇଲ୍ରେ ଗେମ୍ରେ ଖେଲ୍ଲି କୌଣସି ଚିନ୍ତା କରିକିରି ଖେଲେ ନାଇଁ କି ତାଙ୍କର କୌଶଲ୍ ନାଇଁ ଆସିଲା କି ତାମାନେ ଗୁଡ଼ ହାତ ବି ଷ୍ଟ୍ରଙ୍ଗ୍ ନାଇଁ ହେଇପାର୍ଲା ଖେଳ କୁଦ ରେ ଯେନ୍ତାଁ ତାର୍ ମାନେ ଆଗ ଯେନ୍ତା ଧରିନିଅଁ ବାଗିଡ଼ି ଖେଲୁଥିଲି କିମ୍ବା ଦୌଡ଼ ଖେଳ ହଉଥିଲା ହଉଥିଲା ସେ ସବୁ ହେଲା କାଁ ସେଇଟା କାଣା ବିଏ ପରିଶ୍ରମ କରିକିରି ସେଇଟା ଇଏ ହଉଥିଲା ମାନସିକ ଚିନ୍ତାଧାରା ତାର୍ ଗୁଟେ ଟ୍ୟାଲେଣ୍ଟ୍ ଅଲଗା ହଉଥିଲା ଏବେ ତ ପିଲାମାନେ ଖାଲି ମୋବାଇଲ୍ରେ ଖେଲିଲେ ଗେମ୍ ଖେଲଲେ ୟାର୍ ଦ୍ଵାରା କି ବସି ବସି ବୋର୍ ହେଇକିରି ଓ ତାମାନେ ଗେମ୍ ଖେଲିକିରି ମାଇଣ୍ଡ୍ କେ ୟେ କଲେ